ସାର୍ ଆପଣ ଜ୍ୟୋତି ମୋବାଇଲ୍ କେୟାର୍ ରୁ କହୁଛନ୍ତି କି ସାର୍ ମୋର ଗୋଟେ ଫୋନ୍ ଖରାପ ହୋଇଯାଇଛି ମୁଁ ନିଉ ଫୋନ୍ ନେବାକୁ ଚାହୁଁଛି ଆପଣଙ୍କ ପାଖରେ କ'ଣ ସବୁ ମଡ଼େଲ୍ ଅଛି ମୋତେ କହିବେ କି ସାର୍ ଆପଣଙ୍କ ଏହିସବୁ ମଡ଼େଲ୍ ଭିତରେ ଫିପ୍ଟି ଥାଉଜାଣ୍ଡ ରୁ ସେହି ମଡ଼େଲ୍ ଗୁଡ଼ାକର ନା କୁହନ୍ତୁ ସାର୍ ମୁଁ କହିବା କଥା ଆପଣ ବୁଝି ପାରିଲେନି କି ମୋତେ ଫିପ୍ଟି ଥାଉଜାଣ୍ଡ ର ମାଇନସ୍ ରେ ଯାହା ଅଛି ସେହି ଗୁଡ଼ାକ କେଉଁ କେଉଁ ବ୍ରାଣ୍ଡ ସେହିଟା ଜାଣିବାର ଅଛି ପନ୍ଦର ହଜାର ତଳକୁ କେଉଁ ସବୁ ମୋବାଇଲ୍ ମିଳୁଛି ସେହିଟା ମୋର ଜାଣିବାର ଅଛି କମ୍ପାନୀର ନାଁ ଗୁଡ଼ା କୁହନ୍ତୁ ମଡ଼େଲ୍ ଆଉ କମ୍ପାନୀ ନାଁ ଟେକ୍ନୋ ଟା କେତେ ଆସିବ ଆଜ୍ଞା ସାର୍ ଆପଣ ଇଂସ୍ଟଲମେଣ୍ଟରେ ଦେଉଛନ୍ତି ଇଂସ୍ଟଲମେଣ୍ଟରେ ଦେଉଛନ୍ତି ନାଇଁ ନାଇଁ ଇଂସ୍ଟଲମେଣ୍ଟ ରେ ଦେଉଛନ୍ତି କି କେମିତି କ'ଣ ସିଷ୍ଟମ୍ କେମିତି କ'ଣ ରଖିଛନ୍ତି

ଆଜ୍ଞା ଫୋନ୍ ରିଟର୍ନ୍ କରିହେବ ନା ପରେ ଯଦି କିଛି ପ୍ରବ୍ଲମ୍ ହେଲା ରିଟର୍ନ୍ ପଲିସି ଅଛି ତ ଆଜ୍ଞା କ୍ୟାମେରା କେମିତି କ'ଣ ଆସୁଛି

ଥ୍ୟାଙ୍କସ୍ ସାର୍ ଆଉ କିଛି ଯଦି ଆଉ ଟିକେ ଭଲ କିଛି ଯଦି ଅଛି କହିଥାନ୍ତେ ଭଲ ହୋଇଥାନ୍ତା ମୋତେ ସୂର୍ଯ୍ୟକୁ ଜୁମ୍ କଲା ଭଳିଆ କ୍ୟାମେରା ଦରକାର ଜହ୍ନକୁ ଜୁମ୍ କଲା ଭଳିଆ କ୍ୟାମେରା ନାଇଁ ମୋତେ ଆଜ୍ଞା ଠିକ୍ ଅଛି ମୁଁ ଦୁଇଦିନ୍ ଭିତରେ ଯାଇକି ଆପଣଙ୍କ ପାଖରେ ପହଁଞ୍ଚୁଛି ଆଜ୍ଞା ଧନ୍ୟବାଦ୍